ମୁଁ ଯଦି କୌଣସି ଏକ ସ୍ଥାନକୁ ଯିବାକୁ ଚାହେଁ ତ ମୁଁ କ'ଣ କରିବି ନା ମୁଁ କେଉଁ ସମୁଦ୍ର ଉପକୂଳବର୍ତ୍ତୀ ଯେଉଁ ଜାଗା ଅଛି ସେଠାକୁ ମୁଁ ଯିବାକୁ ଚେଷ୍ଟା କରିବି କାହିଁକିନା ମୁଁ ସମୁଦ୍ରର ଯେଉଁ ଯେଉଁ ଲହରୀ ବା ଯେଉଁ ଲହଡ଼ା ମାନେ ସହର ସମୁଦ୍ର ତାକୁ ମୁଁ ଦେଖିବାକୁ ମୁଁ ବହୁତ ଭଲ ପାଏ ଏବଂ ଯେଉଁଠି ଉଚ୍ଚ ଉଚ୍ଚ ଲହରୀ ମାରେ ସେଠାରେ ଯେଉଁ ସର୍ଫିଂ କରନ୍ତି ବା ପିଲାମାନେ ଯେଉଁ ବୋଟ୍ ସାହାଯ୍ୟରେ ଯେଉଁ ସର୍ଫିଂ କରନ୍ତି ତାକୁ ଦେଖିବାକୁ ବି ମତେ ବହୁତ ଖୁସି ଲାଗେ ବା ବହୁତ ମନମୁଗ୍ଧ ଲାଗେ ସେଥିପାଇଁ ମୁଁ କ'ଣ କରିବି ନା ମୁଁ ଯେତେବେଲେ କୌଣସି ସ୍ଥାନକୁ ଯିବାକୁ ଚାହିଁବି ବା ଅନ୍ୟ ଦେଶକୁ ଭ୍ରମଣ କରିବାକୁ ଯିବି ତ ମୁଁ ସେହି ସମୁଦ୍ର ଉପକୂଳବର୍ତ୍ତୀ ଦେଶକୁ ମୁଁ ଯିବାକୁ ଚାହିଁବି ଏବଂ ସମୁଦ୍ରର ଯେଉଁ ବେଳାଭୂମି ଅଛି ସେଥିରେ ମୁଁ ଖେଳିବାକୁ ଚାହୁଁଛି ଏବଂ ସମୁଦ୍ରର ବେଳାଭୂମିରେ କ'ଣନା ସମୁଦ୍ରର ବେଳାଭୂମି ବହୁତ ସୁନ୍ଦର ଏବଂ ଦେଖିବାକୁ ବହୁତ ଭଲ ସେଥିପାଇଁ ମୁଁ ସେହି ବେଳାଭୂମିକୁ ଯିବାକୁ ଚାହୁଁଛି